ହ୍ୟାଲୋ ସାର୍ ନମସ୍କାର ଏହା ବିଶ୍ଵର ଶିଳ୍ପ କ କଳା କିଛି ଶିଳ୍ପ କ୍ଷେତ୍ରରେ ଆମର ଭଞ୍ଜନଗର ପାଖରେ ବେଲଗୁଣ୍ଡା ଅଛି ଯାହା ଆମର ସେଇଠି ମାଛ ତୈଳ ଜିନିଷ ସେଠି ଭଲରେ ମିଳିପାରେ ଯାହା ଆମର ବହୁତ ଅର୍ଜନ କରିଛି ଏଇଥିରେ ଆମର ଅର୍ଜନକାର ସଂସ୍କୃତ ବହୁତ ଆଗକୁ ଗଲାଣି ଏହି କଳା ମାଧ୍ୟମରେ ହିଁ ଆମର ଯାହା ଅନ୍ତର୍ଜାତୀୟ ସମ ଧାରାବାହିିକ ଭାବରେ ହେଇପାରେ ଏଇଥିରେ ଏହି କଳା ଶିଳ୍ପକ୍ଷେତ୍ରରେ ସମସ୍ତଙ୍କୁ ଆଗେଇବାରେ ଗଲାଣି ଏ କଳା ସାରା ବିଷୟରେ ଖେଳି ଯାଇଛି ଏଇଥିପାଇଁ ଆମର ଯାହା ଭଲରେ ହେଇପାରୁଛି ଯାହା କଳା କଳା ଶିଳ୍ପ ବିଶ୍ୱ କୁନ୍ଦ ସେଇଥିପାଇଁ ଧାରାବାହିକ ପନ୍ଦରଶହ ଶିଳ୍ପଭିତରେ ନମିଳିଛି ଏ ଧମ୍ ଏହି କଳା ମାଧ୍ୟମରେ ସାରା ଜଗତରେ ବହୁତ ଭଲରେ ହେଇଛି ଯାଆ ସାଂସ୍କୃତିକ ପାଇଁ ପରା ଏ କଳା ଆଗକୁ ଆଗେଇବାରେ ସହଯୋଗିତା ହେଇପାରୁଛି ଯାହା ସମସ୍ତଙ୍କ ପାଇଁ ଏଇ କଳା ବିଶ୍ୱରେ ଗୋଟେ ତୈଳ ରୋଚକ ଜିନିଷ ଯାହା ଆମର ଭଲରେ ଶିଳ୍ପ ଆଗକୁ ଗଲେ ସମସ୍ତଙ୍କ ପାଇଁ ଉନ୍ନତମାନର ବି ହେଇପାରିବ ଏଇଥିପାଇଁ ଆମର